ମୋର୍ ସବକନୁ ବଡ଼ ସଫଲତା ହେଉଛେ ମୁଇଁ ଜୀବନର ସବକନୁ ବଡ଼ ମୋର୍ ସ୍ଵପ୍ନ ଥିଲା ଡକ୍ଟର୍ ହେବା ଏବେ ମୁଇଁ ଡକ୍ଟର୍ ହେଇ ସାରିଛେଁ ସେଥିରକାଯେ ମୁଇଁ ନିଜକେ ଖୁବ୍ ଗର୍ଭ କରୁଛେଁ ମୁଇଁ ଡକ୍ଟର୍ ହେବାକେ ଖୁବ୍ କଷ୍ଟ ବି କରିଥିନି ଆମ ଘରେ ବେଶୀ ଫାଇନାନ୍ସିଆଲି ବି ଷ୍ଟ୍ରଙ୍ଗ୍ ନେଇଁନେ ହେଲେ ବି ମୋତେ ପଢ଼ାଲେ ତା'ର୍ ପରେ ମୁଇଁ ଏବେ ଡକ୍ଟର୍ ଅଛେ ମୋର୍ ସବକନୁ ବଡ଼ ସପ୍ନ ଥିଲା ମୋର୍ ମା ବାପାର ବି ସପ୍ନ ଥିଲା ଡକ୍ଚର୍ ହେବା ମୋର୍ ମା ବାପାର୍ ସ୍ଵପ୍ନକେ ଯେହେତୁ ମୁଇଁ ପୂରା କନି ସେଥିରକାଯେ ମୁଇଁ ଖୋବ୍ ଗର୍ବ ଅନୁଭବ କରୁଛେ ତା'ପରେ ଡକ୍ଟର୍ ହେଇକିନା ମୋତେ ଲୁକର୍ ସେବା ବି କରବାର ଥିଲା ଗରିବ ଦୁଃଖି ମନକର୍ ସେବା ମୁଇଁ ସେଇଟା ବି ଏବେ କରିପାରଛେଁ ମୋର୍ ସବକନୁ ବଡ଼ ସ୍ଵପ୍ନ ଏବେ ଯେହେତୁ ପୂରା ହେଲା ସେଥିରକାଯେ ମୁଇଁ ନିଜର୍ ଉପରେ ଖୋବ୍ ଗର୍ଭ କରୁଛେଁ ତା'ପରେ ମୁଇଁ ଗରିବ ଦୁଃଖି ମାନକେ ବି ସାହାଯ୍ୟ କରିପାରୁଛେଁ କା ପାରମି ତା'ପରେ ସବୁ ପଇସା ନେଇଥିଲା ଲୋକମନକେ ବି ସେମାନକର୍ ଟ୍ରିଟମେଣ୍ଟ୍ କରିପାରମି ସେଥିରଲାଗି ବି ମୁଇଁ ଖୋବ୍ ଗର୍ବ ଅନୁଭବ କରୁଛେଁ